ପରିବାରରେ ଯାହାର ବି ଦେହ ଅସୁସ୍ଥ ଥାଉ ନା କାହିଁକି ବ୍ଳଡ଼ ପ୍ରେସର ହଉ କି ଗି ଗ୍ୟାସ୍ଟ୍ରିକ ହଉ କି ଡାଇବେଟିସ ହଉ ତାକୁ ନିଜ ଖାଇବା ପିଇବାର ଯତ୍ନ ନେଇକି କରାଯିବ ଡାଇବେଟିସ ଜଣକୁ ହେଇଛି ତାକୁ ସନ୍ତୁଳା ବିଭିନ୍ନ ପ୍ରକାର ପରିପରିବା ସନ୍ତୁଳା କରିକି ରୁଟି କରିକି ତାକୁ ଦିଆଯିବ ଲୁଣ କମ୍ ଦିଆଯିବ ତା ବ୍ଲଡ଼ପ୍ରେସର ବ୍ଲଡ଼ପ୍ରେସରକୁ ଲୁଣ ଟୋଟାଲି ଦିଆଯିବନିହି କିନ୍ତୁ ସେ ଯାହା ବି ଖାଆନ୍ତୁ ମିଠାକୁ ବେଶୀ କମ୍ ଖାଇବେ କାରଣ ସେଇଟା ଆମ କନଟ୍ରୋଲରେ ଥିନେ କିଛି ନ ହେନେ ଆମ ଦେହ ପ୍ରତି ଭଲ ହେଇପାରିବ ଆଉ ଜର ହେଇଛି ଜଣଙ୍କୁ ଜର ହେଇଛି ତାକୁ ଫୁଟା ପାଣି ଦେବା ତାକୁ ଥଣ୍ଡା ଜର ହେଇଥିନେ ଚାହା ଟିକେ କରି ପିଇବା ଅଦା ରସ ଚେଜ ପତର ତୁଳସୀ ରସ ମିଶେଇକି ଚା ଟିକେ କରିକି ଦବା ଜର ହେଇଛି ଜଣକୁ ତାଙ୍କୁ ରୁଟି କରିକି ଦବା ବିଭିନ୍ନ ପ୍ରକାର ପନିପରିବା ତରକାରୀ କରିକି ସିଝା ତରକାରୀ କରିକି ତା ପାଟିକି ଯେମିତି ସୁଆଦ ନାଗୁ ସେମିତି ସ୍ୱାଦ ଅନୁସାରେ ତାକୁ କରିକି ଦେବା ଜର ସତେ ତାପରେ ସେ ଜିନିଷ ଖାଇନି ସେ ରୁଟି ସେ ସିଝା ତରକାରୀ ଖାଇଲେ ତା ଦେହ ସତେଜ ରହିବ ରୁଚୁ ନ ରୁଚୁ ଯାହା ହେନେ ବି ଖାଇବାକୁ ପଡ଼ିବ ନା ନ ହେନେ ଦେହ ଦୁର୍ବଳ ହେଇଯିବ ଏମିତି ବିଭିନ୍ନ ପ୍ରକାରର ଦେହ ଯାହାର ଅସୁସ୍ଥ ଥିବ ତାଙ୍କୁ ଏହି ପ୍ରକାର ଦାୟିତ୍ୱ ନେଇକି କରିଲେ ସେ ଦେହଟି ସୁସ୍ଥ ରହିବ ସନ୍ତୁଳା ହେଉ କି ରୁଟି ହେଉ କି ନ ନେ ଶାଗ ହଉ କି ନ ନେ ଶାଗୁ ହଉ ଯେକୌଣସି ପ୍ରକାରର ଦେହ ଅସୁସ୍ଥ ଥିବା ଲୋକକୁ ଯେଉଁଟା ଯେମିତି ରୁଚୁଛି ତାଙ୍କୁ ସେଇ ପ୍ରକାରର କରିକି ଖାଇବାକୁ ଦେନେ ତାଙ୍କ ସୁସ୍ଥ ତାଙ୍କ ଦେହ ସୁସ୍ଥ ରହିବ ଫୁଟାପାଣି ଦେବା ତାଙ୍କୁ ଗରମ ପାଣିରେ ପୋଛିବାକୁ ଦବା ତାକୁ ରୁଟି କରିକି ଦବା ତାଙ୍କ ପାଟିକି ଯେମିତି ସୁଆଦ ନାଗିବ ସେମିତି କରିବାକୁ ଦବା ଯଦି ତାକୁ ଖାଇବାକୁ ନ ରୁଚିବ ବାଧ୍ୟ କରିକି ତାଙ୍କୁ ଖୁଆଇବା ତାଙ୍କୁ ଏମିତି ଚିକିତ୍ସାରେ ରଖିବା କିନ୍ତୁ ଗୋ ଥଣ୍ଡା ଗ୍ୟାସ୍ଟ୍ରିକ ରୋଗୀକି ମସଲା ତରକାରୀ ନୁହଁ ତାଙ୍କୁ ସିଝା ତରକାରୀ କରିକି ଦବା ଆଉ ଡାଇବେଟିସ ରୋଗୀକି ଚାହା କରିକି ଦେନେ ଚିନି ପକେଇବାନେହି ତାଙ୍କୁ ସବୁବେଳେ ଅଳ୍ପ ଚିନିରେ କରିକି ଦବା ଅଳ୍ପ ଚିନି ନ ପକେଇନେ ବି ଚଳିବ କିନ୍ତୁ ତାଙ୍କୁ ରୁଟି ସିଝା ତରକାରୀ ପ୍ରତ୍ୟେକ ପନିପରିବା ତରକାରୀ ଏମିତି କରିକିରି ରୁଟି ସହିତ ତାଙ୍କୁ ଦିଆଯିବ ବ୍ଲଡ଼ ପ୍ରେସର ରୋଗୀ ସିଏ ଆଉ ମସଲା ଖାଇବେନି ଲୁଣ କମ୍ ଖାଇବେ ତାଙ୍କୁ ତାଙ୍କ ସ୍ୱାଦ ଅନୁସାରେ ତାଙ୍କୁ ସେମିତି କରିକି ଦେବା ଏମିତି ପ୍ରତ୍ୟେକ ଜିନିଷକୁ ନିଜ ଆଖି ଆଗରେ ସବୁବେଳେ ଆଗରେ ରଖି ଚଳିବାକୁ ପଡ଼ିଥାଏ ରୋଗୀ ମାନଙ୍କର ଚିକିତ୍ସା ଏହିପରିକା